ହ୍ୟାଲୋ କାମକୁ ଯିବେ ଧାନ କଟା ରେଟ୍ କେତେ ନେଉଛନ୍ତି କେତେଟା ରୁ କେତେଟା ଆପଣ ଯିବେ ସାତଟା ରୁ ବାରଟା ତିନିଶହ ପଚାଶ ଟଙ୍କା ଉପର ଓଳି ଗଲେ ଆପଣ ଆଉ ସବୁ କ'ଣ କରିବେ ଧାନ ବୋହି ପାରିବେ କାଟି କି ଆପଣଙ୍କ ପାଖରେ ଆପଣଙ୍କ ପାଖରେ ଆଉ ଅଲଗା ଲୋକ ଅଛନ୍ତି ବୁହା ବୋହି କରିପାରିବେ ଲୋକ ବୁଝିକି ଆଣି ପାରିବେ ଆପଣ ଆଉ ମୋର ପାଞ୍ଚ ସାତ ଜଣ ଲୋକ ଦରକାରେ ଆଉ ଟ୍ରାକ୍ଟରରେ ନଦା ହେବ ଫଳେଇ ନଦା ହେବ କାଟି ସାରିଲା ପରେ ଟ୍ରାକ୍ଟରରେ ଫଳେଇ ନଦି ସାରିଲା ପରେ ଆପଣ କେତେ କ'ଣ ନେଉଛନ୍ତି କେତେ କ'ଣ ନେବେ ସେ ବିଷୟରେ ଟିକେ କହିବେ ଟ୍ରାକ୍ଟରରେ ନଦିଆକୁ କେତେ ପଇସା ନେବେ ତା ପରେ ଆପଣ ଆଉ କ'ଣ କରି ପାରିବେ ଯେଉଁ ମୁଗ ବୁଣା ବୁଣି ମୁଗ ବୁଣିବାରେ କେତେ ରେଟ୍ କ'ଣ ଲାଗୁଛି ଆପଣ ଯେଉଁ ହଳ କରିବେ ଆପଣ କେତେଟା ରୁ କେତେଟା ହଳ କରୁଛନ୍ତି ସାତଟାରୁ ଆପଣ କ'ଣ କରିବେ